ହେଲୋ ହଁ ମାଳତୀ କୁହ ହଁ ଓଲା ପାହାଡ଼ଟା ତୁମେ ଆଗରୁ ଜାଣିଛ

ହଁ ଆରେ ଶୁଣ ମୁଁ ମୁଁ ଜାଣିଛି ବହୁତ ଓଲା ପାହାଡ଼ ଯୋଉ ଭଲ ଜାଗା ବୋଲି ପିକ୍ନିକ୍ ସ୍ପଟ ଆଉ ମୁଁ ଯିବା ପାଇଁ ଚାହୁଁଛି କିନ୍ତୁ ସାଙ୍ଗସାଥି କେହି ମିଳୁନଥିଲେ ତୁମେ ଯେତେବେଳେ କହିଲଣି

ହଉ ହଉ ହଉ ଯଦି ଆମର ଏଠି ଦୁଇ ତିନି ଜଣ ସାଙ୍ଗ କହୁଛନ୍ତି ଯିବା ପାଇଁ ଆଉ କହିବ କେବେ ଆଉ ସାଙ୍ଗ ହୋଇକି ଯିବା ଆଉ ଆଉ ଗାଡ଼ି ଗାଡ଼ି ତୁମେ ବୁଝା ବୁଝି କରିବ ହଉ ଠିକ୍ ଅଛି ସେଇଟା ତୁମେ କହିଲେ ମୁଁ କହିବି ତାଙ୍କୁ ନା ଆଉ ରାତିରୁ ଉଠିକି ତ ଯିବାକୁ ପଡ଼ିବ

ଆଉ ରାତିରୁ ଉଠିକି ଯିବାକୁ ପଡ଼ିବ ନା ହଁ ଶୀଘ୍ର ଗଲେ ଯାଇକି ଶୀଘ୍ର ପହଞ୍ଚିବା ହଉ ହଉ ହଉ ହଉ